ମୋ ଜୀବନ୍ରେ ସାର୍ ବହୁତ୍ ପୁସ୍ତକ ପଢ଼ିଛି ଏବେ ଆପଣଙ୍କର ଆତ୍ମଜୀବନୀ ହେଲା କୋଉ ନାଇକେଁ ବୈଜ୍ଞାନିକର ତାର୍ କାହାଣୀ ହେଲା ନା ଏମିତି ଆମର ପୁସ୍ତକାଲୟରେ ମଧ୍ୟ ବହୁତ୍ ଯାକ ନାଇକେଁ ଏ ପୁସ୍ତକଯାକ ଅଛି ଏବେ କେ ଗୁଟି ଭାଗବତ୍ ପୁରାଣ୍ କାବ୍ୟ ହେଲା ବାଇବେଲ୍ ହେଲା ତାପରେ ଆମର୍ ଯଉ ଅନ୍ୟାନ୍ୟ ଯୋଉ ଧର୍ମଯାକର ବହିମାନେ ମଧ୍ୟ ମୁଁ ବହୁତ୍ ପଢ଼ିଛି ହେଲେ ମକେ ଯୋଉଟା ପ୍ରଭାବିତ କରିଥିଲା ସେଟା ହେଲା ବିବେକାନନ୍ଦଙ୍କର କାବ୍ୟ ବିବେକାନନ୍ଦ୍ ତାଙ୍କ ନିଜ ଜୀବନରେ ମାନେ ଗୁଟେ ସେ ଗୁଟେ ବାଲ୍ ବ୍ରହ୍ମଚାରୀ ଥିଲେ କ'ଣ ସେ ନାରୀକୁ ଛୁଇଁ ନଥିଲେ ଆଉ ସେ ଭଲ ଭଲ କଥାଯାକ କହୁଥିଲେ ଆଉ ତାଙ୍କ ଜୀବନରେ ବହୁତ୍ ମାନେ ଉନ୍ନତି କରିଥିଲେ ସେ ତାକୁ ଦେଖିକି ଆପଣ ଦେଖିକି ସବୁ ତ କହିହବନି ସାର୍ ଗୁଟେ ଦୁଇ ମିନିଟ୍ ଭିତରେ ତ ତାଙ୍କ ଜୀବନରେ ପଢ଼ି ଆପଣ ବି ପଢ଼ିବେ ଆପଣଙ୍କୁ ବି ବହୁତ୍ ପ୍ରଭାବିତ କରିବ ଆଉ ଆମ ପାଖରେ ଗୁଟେ ପୁସ୍ତକାଳୟ ଅଛି ଯାହାର୍ ନାଁ ହଉଛି ମା' ମାଣିକେଶ୍ୱରୀ କ୍ଲବ୍ ପୁସ୍ତକାଳୟ ଆମ ଗ୍ରାମରେ ଅଛି ଯୋଉଟା ସେଥିରେ ପ୍ରାୟ ନାଇକେଁ ଷାଠିଏ ସତୋର୍ ହଜାର୍ ଖଣ୍ଡେ ପୁସ୍ତକ ଅଛି ସେଠି ବହୁତ୍ ଅଲ୍ଗା ଅଲ୍ଗା ପ୍ରକାର୍ ପୁସ୍ତକ ଅଛି ଯୋଉଁଟା କିଁ ଆମର୍ ଗାଁଯାକର୍ ପିଲା୍ ଯାକର୍ ସବୁ ପଢ଼ିକି ଉପକୃତ ହଉଛନ୍ତି